ଆମ ଗାଁରେ ସରକାରଙ୍କ ଠାରୁ ଲୋନ୍ ହିସାବରେ ଆମ୍ବ ଗଛ କାଜୁ ଗଛ ବିଭିନ୍ନ ପ୍ରକାର ଗଛ ଦିଆଯାଉଛି ଏବଂ ସେ ଲଗେଇବାର ଉପଦେଶ ଦିଆ ହଉଛି ଏବଂ ଗଛ କାଟିବା ଆମ ଆଡ଼କୁ ଗଛ କାଟିଲେ କିଏ ଯଦି ସେହି ବିଷୟରେ ପୋଲିସ୍ ଥାନାରେ ଇନଫର୍ମ୍ କରିବେ ହେଲେ ତାହା ଅପେକ୍ଷେ ସେ ଗଛ କାଟିବ ଲୋକକୁ ଜୋରିମନା ସହିତ ଜେଲ୍ ମଧ୍ୟ ଖଟିବାକୁ ପଡ଼ିବ